ଆମର ଯେଉଁ ବଗିଚାରେ ଆମର ଯେଉଁ ଫୁଲ ଗଛ ସବୁ ଲଗାଇଥାଏ ଚମ୍ପାଗଛ ଏବଂ ଗେଣ୍ଡୁ ଗଛ ଯେଉଁ ମଲ୍ଲି ଫୁଲ ଗଛ ଏଇସବୁ ଫୁଲ ଆମେ ଲଗାଇ ଏଇଟା ଆମର ସବୁ ବହୁ ବହୁ ଜାଗାରେ ପ୍ରଦର୍ଶନୀକି ପଠାଯାଇ ଥାଏ ଏବଂ ସେହି ଫୁଲ ସେ ପ୍ରଦର୍ଶନୀରେ ଲାଗି ଥାଏ ଆମର ବଗିଚାରେ ସେଇ ଫୁଲ ଆମକୁ ମାନେ ଶୋଭା ଦେଖାଯାଏ ଏବଂ ଆମେ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ଆମେ ସେଇ ଫୁଲ ବଗିଚାରେ ଯୋଗ ଦେଇ ତାଙ୍କୁ ଇଏ କରୁ